ମୁଇଁ ଗର୍ମେଣ୍ଟ୍ ଅଟୋ ରେଜିଷ୍ଟ୍ରେସନ୍ ବାଲିକୁ ଟେମ୍ପୁ ଚଲା ବାଲିକୁ ମୁଇ୍ଁ ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଦେମିଁ କାଁଇଯେ କି ମୁଇଁ ରାତିରେ ମାନେ ଅଟ୍କି ଯାଇଥିଲି ସେ ଜାଗାରେ ସେତେବେଲେ କେହିନଥିଲେ ମୋର୍ ମୋର୍ ସାଙ୍ଗ କିଛି ବି ବିପଦ୍ ଘଟିଯାଇଥିତା ହେଲା ହେଲେ ମୁଇଁ ସେ ହେଲା ମୁଇଁ ଗୁଟେ ଡ଼୍ରାଇଭର୍କେ ଡ଼ାକିଲି ଅଟୋ ଡ଼୍ରାଇଭର୍କେ ତାଙ୍କୁ ଡ଼ାକିଲି ସେ ଆସିଲେ ଆଉ ମୋତେ ପୁରା ମାନେ ସେଫ୍ଲି ମୋର୍ ଘର୍କେ ପହଁଚେଇ ଦେଲେ ତ ସେମାନଙ୍କର୍ ଲାଗି ମୁଇଁ ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଦେଶୀ ଆର୍ ଏନ୍ ସେମାନେ ନାଇଁଥିଲେ ମୋର୍ ସାଙ୍ଗେ କେତେ ପ୍ରକାର୍ କାଣା ଘଟି ଯାଇଥାତା ପାଖେ ଆଖେ ତ ଏମିତି ମଦ୍ ମଦୁଆ ବି ବୁଲୁଥିସନ୍ ସେ ଜାଗାରେ କେହି ନି ଥିଲେ ତ ମୁଇ୍ ତା ସେମାନଙ୍କର୍ ଲାଗି ବୋଲିକିରି ଆଜି ମୋର୍ ଘର୍କେ ମୁଇଁ ଭଲ୍ ସେ ପହଚିପାର୍ଲି ତାକର୍ ଯେତେ ବି ଅଟୋ ଡ଼୍ରାଇଭର୍ ଅଛନ୍ ତାଙ୍କର୍ ସବୁ ଭଲ୍ ହେଉ ଆରୁ ତାଙ୍କର୍ ସେମାନେ ତାକର୍ ଡ଼୍ରାଇଭିଙ୍ଗ୍ ଲାଇଫ୍ ମାନେ ଲାଇଫ୍ରେ ଭଲ୍ କରି ଆଗ୍କେ ବଢ଼ୁନ୍ ଆର୍ ତାକର୍ ପରିବାର୍ ବି ପୋଷୁଛନ୍ ତ ସେମାନେ ଆମର୍ମାନକରୁ ଆମର୍ମାନକର୍ ଲାଗି ସେମାନେ ବନିଛନ୍